କୁକୁଡ଼ା ବ୍ୟବସାୟରେ ଲୋକମାନେ ସାଧାରଣତଃ ଜୀବ ହତ୍ୟା ମହାପାପ ବୋଲି ଏହି ଆହ୍ୱାନର ସମ୍ମୁଖୀନ ହୁଅନ୍ତି ତାହାକୁ ଦୂର କରାଯାଇପାରିବ ଯଦି ଆମେ ସମସ୍ତେ ନନ୍ଭେଜ୍ ଛାଡ଼ି ଦେବା କୁକୁଡ଼ା ମାଂସ ଖାଇବା ନାହିଁ ତାହେଲେ କୁକୁଡ଼ା ବ୍ୟବସାୟ ହେବନି ଏବଂ ସେ ଯିବ ହତ୍ୟା କରାଯିବ ନାହିଁ କିଛି ଦିନ ଯଦି ମୁଁ ଦୂରରେ ରହିବି ତାହେଲେ ମୁଁ ଯଦି କିଛି ପଶୁ ପାଳିଛି ତାଙ୍କର ଯତ୍ନ ନେବାପାଇଁ ମୁଁ ଯେକୌଣସି ଜଣଙ୍କୁ ଗୋଟେ ଲୋକକୁ ଦାୟିତ୍ୱ ଦେଇକି ଯିବି କାହିଁକି ନା ପଶୁ ହେଲେ ବି ସେମାନଙ୍କର ଜୀବନ ଅଛି ତେଣୁ ସେ ପଶୁମାନଙ୍କୁ ଠିକ୍ ଭାବରେ ପାଳନ କରିବା ପାଇଁ ମୁଁ ଗୋଟେ ଲୋକକୁ ଦାୟିତ୍ୱ ଦେଇକି ଯିବି ଏମିତି ବି ମୋ ଜୀବନରେ କୌଣସି ଖରାପ ଘଟଣା ଘଟିନି ମୁଁ ଆଉ ଅନୁଭବ ବିଷୟରେ କ'ଣ କହିବି